ନିକଟବର୍ତ୍ତୀ ସହରକୁ ଯାତ୍ରା କରିବାକୁ ଗଲେ ଆମେ ଆମର ନିରାପତ୍ତା ପାଇଁ ଚିନ୍ତା ଅନୁଭବ କରିଥାଉ ଆଉ ଆମେ ଯେମିତି ସୁବିଧା ଯେତେବେଳେ ଆମେମାନେ ଯାତ୍ରା କରିବାକୁ ଚାହିଁବେ ସେଠି ଖାଇବା ପାଇଁ ସୁବିଧା ପାଣି ସୁବିଧା ରହିବା ପାଇଁ ସ୍ଥାନ ଏମିତି ଆମେ ଆମ ନିରାପତ୍ତା ପାଇଁ ସବୁ ଯୋଗାଡ଼ କରିଥାଉ ଆଉ ସେଠି କେମିତି ଖାଇବୁ ଖାଇବା ଆଣିକି ଆମେ ସେଠି କେମିତି ଭଲରେ ଖାଇପାରିବୁ ବସିକି ପାଣି କେମିତି ପାଇପାରିବୁ ଏମିତି ଆମର ନିରାପତ୍ତା ପାଇଁ ଆମେ ଚିନ୍ତା କରିଥାଉ